ଆମେ ୟାହାଚିନି ଆମ ମାଆ ବାପା ବି ଭଲ୍ ପାଠ୍ ଶାଠ୍ ପଢ଼ଉଛନ୍ ଆମେ ପାଠ୍ ଶାଠ୍ ପଢ଼ିଲେ ଭଲ୍ ବିଜନେସ୍ କରିପାରମୁଁ ଆମେ ଆରୁ ଭଲସେ ଆମେ ରହିପାରମୁଁ ଆରୁ ଆମର୍ ଲାଗି ସବୁ ସେମାନେ ସୁବିଧା କରୁଛନ୍ ବେଇଲେ ଆମେ ପଢ଼୍ବା ଲାଗି ଓଡ଼ିଶାର ବିଦ୍ୟାଳୟର ସବୁ ପରିବେଶ୍ ଏବଂ ଆମର୍ ସବୁ ସବୁ ଜିନିଷ୍ମାନେ କର୍ବାର୍ ଲାଗି ଆମେ ଚାହୁଁଚୁ ଆର୍ ଭଲ୍ ମଣିଷ ହେବାର୍ ଲାଗି ଚାହୁଁଚୁ ଆମେ ପୁରା ବିଜନେସ୍ ଲାଇନ୍ରେ ବି ଅଛୁଁ ଆରୁ ଆଗ୍କେ ପଢ଼ବାର୍ ଲାଗି ବୋଲି ଆମେ ବୋହୁତ୍ ଚାହୁଁଚୁ ଆର୍ ଆଗ୍କେ ଆମର୍ ସୁବିଧା ହେବା ଆମର୍ ଛୁଆପିଲା ବି ହେବେ ଆମେ ସମସ୍ତେ କେନ୍ତିକିରି ଭଲ ହେମୁଁ ଆମର୍ ପରିବେଶ୍ ସବୁ ଭଲ୍ ରହିବା ଆମେ ସେ ବିଷୟରେ ଆମେ ମାପି ଚାଲିଛୁଁ ଆର୍ ଆଗ୍କେ ବଢ଼ିଚାଲିଛୁଁ ଆରୁ ପାଠ୍ ଶାଠ୍ ବି ପଢ଼ୁଛୁଁ ଆମେ ବିଜନେସ୍ ଲାଇନ୍ରେ